ସେଦିନ ବହୁତ ବିଳମ୍ବ ହୋଇଗଲାଣି ବିଳମ୍ବ ରାତି ରାତିରେ ମୁଁ କ୍ୟାବ୍ ଡ୍ରାଇଭରଙ୍କୁ ଫୋନ୍ କରିଥିଲି କ୍ୟାବ୍ ଡ୍ରାଇଭର ଜଲ୍ଦି ଆସି ପହଞ୍ଚିଥିଲେ ଆଉ ମତେ ସୁରକ୍ଷିତରେ ଆମ ଘରେ ନେଇକି ଛାଡ଼ିଥିଲେ ଆଉ କ୍ୟାବ୍ ଡ୍ରାଇଭରର ବ୍ୟବହାର ବି ଭଲ ଥିଲା ଆଉ ତାଙ୍କ ସାଙ୍ଗ ଯାଇକି ମତେ ବହୁତ ସୁରକ୍ଷିତ ମନେ କରୁଥିଲା କ୍ୟାବ୍ ଡ୍ରାଇଭରଙ୍କୁ ଧନ୍ୟବାଦ ଜଣାଉଛି ଯେ ଲୋକମାନଙ୍କୁ ଏମିତି ଅସୁବିଧା ସମୟରେ ବିିଳମ୍ବ ରାତିରେ ଲୋକମାନଙ୍କୁ ସାହାଯ୍ୟ କରନ୍ତୁ ଲୋକମାନ ଅସୁବିଧା ସମୟରେ କ୍ୟାବ୍ ଡ୍ରାଇଭର ମାନେ ଏମିତି ଲୋକମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ଲୋକମାନଙ୍କ ଲୋକମାନଙ୍କ ଭରସା ଆଉ ବିଶ୍ୱାସ ବି ବଢ଼ିବ ଯେଉଁଦ୍ୱାରା ଲୋକମାନେ ଏ କ୍ୟାବ୍ ଡ୍ରାଇଭରଙ୍କ ଉପରେ ଚିର ଉପକୃତ ରହିବେ ଆଉ ଭଲ ମନେ କରିବେ